ଆମ ଶରୀର ଶରୀର ଭଲ ରହିବା ପାଇଁ ପ୍ରଥମେ ତ ଯୋଗ କରିବା କଥା ସକାଲୁ ଉଠି ପ୍ରାଣାୟମ୍ ଯୋଗ ସବୁ କର୍ବାର୍ କଥା କାଏଁଯେ ଶରୀର ସବୁବେଲେ ଭଲ ରୁହେ ଶରୀର ଅସୁସ୍ଥ ରହିବନି ଶରୀର ପ୍ରାଣାୟମ୍ ଯୋଗ ଦ୍ଵାରା ଶରୀର ମଜ୍ବୁତ୍ ତାପରେ ବଡ଼ି ପୁରା ଭଲ୍ ହେଇଥାଏ ଆୟୁର୍ବେଦିକ୍ ଆୟୁର୍ବେଦିକ୍ ହେଲା ବହୁତ୍ ଋକ୍ ବେଦରୁ ଆୟୁର୍ବେଦୀର ସବୁ ଜାଣି ହେଇଚି ଶାସ୍ତ୍ର ପୁରା ଶାସ୍ତ୍ରରୁ ବି ଆୟୁର୍ବେଦୀର କୁହା ହେଇଚି କାହିଁକିନା ଜ୍ୱର କାଶି ତାପରେ ଥଣ୍ଡା ହେଲେ ଦେଖ ଗଙ୍ଗଶିଉଲି ପତ୍ର ତୁଳସୀ ପତ୍ର ମହୁ ରସ୍ ବାଟି କରି ପିଲେ ଜ୍ଵର ଛାଡ଼ିଯାଏ ଖାଶି ହଉଥିଲେ ତୁଳସୀ ପତ୍ର ମହୁ ରସ୍ କରି ପିଲେ ଖାଶ ଖାଶି ଛାଡ଼ିଯାଏ ଥଣ୍ଡା ହେଲେ ସୋରିଷ ତେଲ୍ ତାପରେ କାଣ୍ କାଣା ହାନ୍ତା ତ ଆୟୁର୍ବେଦିକ୍ର ଆୟୁର୍ବେଦିକ୍ ବହୁତ୍ ଭଲ୍ ଆୟୁର୍ବେଦିରୁ ନେଇକେଁ ବଡ଼ି ପୁରା ବହୁତ୍ ଭଲ୍ ରହିଥାଏ କାହିଁକିନା ଦେଖ ମେଡ଼ିସିନ୍ ଖାଇବା ଦ୍ଵାରା କେଉଁଟାକେ ଏଇଟା ହେଇଯାଉଛି ଇନ୍ଫେକ୍ସନ୍ ହେଉଛେ କାଣା ହଉଚେ ଆୟୁର୍ବେଦିକ୍ କେତେବେଲେ ବି ଶରୀରେ ଇନ୍ଫେକ୍ସନ୍ ନାଇଁ କରେ ଆୟୁର୍ବେଦିକ୍ ସବୁବେଲେ ଭଲ୍ ଏ ଧ୍ୟାନ ଧ୍ୟାନ ସବୁବେଲେ କଲେ ନେକେ ମନ ପୁରା ସ୍ଥିର ରହିସି ଧ୍ୟାନ ଯେତେ ମୁଣ୍ଡରେ ଟେନ୍ସନ୍ ଥିବା ବେଳେ ଟିକେ ନେକା ଶାନ୍ତିନେ ବସିଦେବ ବୋଲେ ନେକେଁ ମନ୍ ପୁରା ଶାନ୍ତି ହେଇ ଯାଏସି ଧ୍ୟାନ ହଉଛେ ବହୁତ୍ ବଡ଼୍ ଜିନିଷ୍ ଯୋଗ ତ ସବୁଦିନ୍ କର୍ବା କଥା ପ୍ରାଣାୟମ୍ ତାପରେ ଗଲା ଯେ ଯୋଗାସନ ମୟୁରାସନ ତାପରେ ଗଲା ଯେ କପାଲ୍ ଭାର୍ତି ଏହି ସବୁ ପ୍ରାଣାୟମ୍ ତ ନିହାତି କର୍ବା କଥା କପାଲ୍ ଭାର୍ତି କରିଲେ ସ୍ମରଣଶକ୍ତି ବଢ଼ିଥାଏ ଛାତ୍ରଛାତ୍ରୀ ମାନେ ତ ଏଇଟା କରବାର କଥା ଆଉ କଲେ ବି ସ୍ମରଣ ଶକ୍ତି ବଢ଼ିଥାଏ